ଦାରିଦ୍ର୍ୟ ଉତ୍ତମ ଚିକିତ୍ସା ସେବା ପାଇବାରେ ପ୍ରତିବନ୍ଧକ ବୋଲି ଆପଣ ଅନୁଭବ କରୁଛନ୍ତି କି ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଲଭ କରିବା ପାଇଁ ଆପଣଙ୍କର ପରାମର୍ଶ କ'ଣ ବିଭିନ୍ନ ସରକାରୀ ଯୋଜନା ଉପଯୁକ୍ତ ଚିକିତ୍ସା ଶ୍ରେଷ୍ଠ ସୁବିଧା ଡାକ୍ତର ଆମ ଦେଶ ବା ସମାଜରେ ବହୁତ ଗରିବ ଲୋକ ରହୁଛନ୍ତି ଯାହାକି ସେମାନେ ଧନୀ ଓ ଗରିବମାନଙ୍କ ଭିତରେ ବହୁତ ଭେଦଭାବ କରାଯାଇଥାଏ ପ୍ରତ୍ୟେକ କ୍ଷେତ୍ରରେ ସେ ଯେକୌଣସି କ୍ଷେତ୍ରରେ ହଉ ମଧ୍ୟ କାହିଁକି ଗରିବ ଓ ଧନୀ ମାନଙ୍କ କ୍ଷେତ୍ରରେ ବହୁତ ପ୍ରକାର ଭେଦଭାବ କରାଯାଇଥାଏ ଏବଂ କେତେକ ଯେଉଁମାନଙ୍କ ଏବଂ ଧନୀ ଲୋକମାନେ ଯେହେତୁ ବହୁତ ପଇସା ଥାଏ ସେମାନେ ସରକାରୀ ହସ୍ପିଟାଲରେ ନଯାଇ ସେମାନେ ପ୍ରାଇଭେଟ୍ ହସ୍ପିଟାଲରେ ଯାଇଥାନ୍ତି ଏବଂ ଗରିବ ଲୋକମାନେ ସେ ସରକାରୀ ହସ୍ପିଟାଲରେ ହିଁ ଯାଇଥାନ୍ତି କିନ୍ତୁ ସରକାରୀ ହସ୍ପିଟାଲରେ ଅଧିକ ଭଲ ଚିକିତ୍ସା ମଧ୍ୟ କରାଯାଇପାରିନଥାଏ ସରକାର ଗରିବ ଲୋକମାନଙ୍କ ପାଇଁ ବହୁତ କ୍ଷେତ୍ରରେ ଚିକିତ୍ସା ପାଇଁ ବହୁତ ଅର୍ଥ ଯୋଗାଡ଼ କରିଥାନ୍ତି କିନ୍ତୁ ସେଗୁଡ଼ାକ ଡାକ୍ତରମାନେ ଠକି ଦେଇଥାନ୍ତି କେତେକ ଡାକ୍ତର ସଠିକ୍ ଭାବରେ ନିଜର କାର୍ଯ୍ୟ କରିଥାନ୍ତି ଏବଂ କେତେକ ଡାକ୍ତର ଠକି ଦେଇଥାନ୍ତି ଗରିବ ଲୋକମାନଙ୍କୁ ତେଣୁ ଆମକୁ କଲନୀରେ ବୁଲି ଗାରିବ ମାଧ୍ୟମରେ ପ୍ରଚାର କରିବା ଦରକାର ଏବଂ ଟେଲିଭିଜନ ମାଧ୍ୟମରେ ଦର୍ଶେଇବା ଦରକାର ଯେ ସରକାର ଆମମାନଙ୍କ ପାଇଁ କେଉଁ ପଦକ୍ଷେପ ନଉଛନ୍ତି